ମୁଁ ମୋ ବଗିଚାରେ ପ୍ରାୟତଃ ଗୋବର ଖତ ୟୁଜ୍ କରିବି ସେ କାହିଁକି ଯେ ଏ ଖତ ୟୁଜ୍ କଲେ ଏଇଟା ଗୋଟେ ପ୍ରାକୃତିକ ଖତ ଏ କଥାରେ କୌଣସି କ୍ଷତି ନାହିଁ ଆଉ ଏ ଖତ ଏ ଖତ କରିବା ପାଇଁ କୌଣସି ପଇସା ବି ଖର୍ଚ୍ଚ ହୁଏ ନାହିଁ ଖତ କିଣିବା ପାଇଁ କୌଣସି ଇୟେ ହୁଏ ନାହିଁ ଏଇଟା ଗୋବରରୁ ତିଆରି ହେଉଛି ଆଉ ଏ ଖତ ୟୁଜ୍ କଲେ ତ ଆମ ଦେହ ପାଇଁ ଭଲ ଆଉ ପନିପରିବା ପାଇଁ ଆଉ ଆମର ଚାଷ ପାଇଁ ବହୁତ ଭଲ ଗୋବର ଖତ ୟୁଜ୍ କରିବା ଆଉ ମୁଁ ପ୍ରାୟତଃ ଯଦି ଏକ ଖତରେ କାମ ନ ହବ ତ ମୁଁ ସେ ଜାଗାରେ ରାସାୟନିକ ସାର ୟୁଜ୍ କରୁଛି ପ୍ରାୟତଃ ଜାଗାରେ ମୁଁ ରାସାୟନିକ ସାର ୟୁଜ୍ କରୁଛିି କିନ୍ତୁ ବହୁତ ସମୟରେ ମୁଁ ରାସାୟନିକ ସାର ୟୁଜ୍ କରୁନି ରାସାୟନିକ ସାର ଆମ ଦେହ ପାଇଁ ଆଉ ଆମ ଜମି ପାଇଁ ବହୁତ କ୍ଷତିକାରକ ତ ସବୁ ଜାଗାରେ ମୁଁ ଗୋବର ସାର ୟୁଜ୍ କରୁଛି ଗୋବର ସାର ୟୁଜ୍ କଲେ ଆମର ଜମି ପାଇଁ ବି ଭଲ ଆମ ଦେହ ପାଇଁ ବି ଭଲ ଆମ ସାସ୍ଥ୍ୟ ପାଇଁ ବି ଭଲ ସବୁଠୁ ଭଲ ମୁଁ ସେଇଟା ଆଗା ୟୁଜ୍ କରୁଚି ଗୋବର ଖାତ ତ ଗୋବର ଖାତ ମୁଁ ହିଁ କ୍ଷେତରେ ଲଗାଉଛି ଓ ମୁଁ ସେଟା ହିଁ ଲଗାଇବି